ମୁଁ ଲିଙ୍ଗରାଜ କହୁଥିଲି ସାର୍ ସାର୍ ବୁକ୍ ଷ୍ଟୋର୍ ଲାଗିଛି ସାର୍ ଏ ଅଷ୍ଟମ ଶ୍ରେଣୀର ବୀଜଗଣିତ ଗଣିତ ଅଛି କି ସାର୍ ହଁ ସାର୍ ହଁ ସାର୍ ତା'ପରେ ନାଇନ୍ତ୍ର ଏମ୍ ଆଇ ଏଲ୍

ହଁ ଆଉ ସପ୍ତମର ଅଛି କି ସାର୍ ଇଂଗ୍ଲିଶ୍ ଇଂରାଜୀ ହଉ ସାର୍ ହଉ ହଁ ଆଉ ହଁ ମୁଁ କ'ଣ ଶହେ ପିସ୍ ଖଣ୍ଡେ ନେବି ହଁ ପଚିଶ୍ ପଚିଶ୍ ଦିନେ କରି ନେବି ସାର୍ ହଉ ସାର୍ ହଉ ଏ ରେଟ୍ କେମିତି ଲଗେଇବେ ସାର୍ ଏ ରେଟ୍ କେମିତି ଅଛି ହଁ ସାର୍ ମୁଁ ସବୁ ସବୁବେଳେ ନେବି ଛୋଟିଆ ଦୋକାନ ଗୋଟେ ଦେଇଛି ତ ନେ ହଁ ହଁ କେତେଟା ସ୍କୁଲ୍ ସପ୍ଲାୟ୍ କର୍ବି ତ ହଁ ସ୍କୁଲ୍ ଯାକ ନେଉଛି ସାର୍

ହଁ ହଁ ହଁ ହଁ ହଁ ଟିକେ କମେଇଲେ ଭଲ ହୁଅନ୍ତା ହଉ ସାର୍ ହଉ

ହଉ ସାର୍ ହଉ ସାର୍ ଆଉ ଖାତା ଖାତାପତ୍ର ବି ନେବି ସାର୍ ଖାତା ପେନ୍ ହଁ

ଆଉ ଷ୍ଟୋରୀ ବୁକ୍ ଅଛି ସାର୍

ହଉ ସାର୍ ହଉ

ଆଡ଼୍ଭାନ୍ସଫାଡ଼୍ଭାନ୍ସ କେତେ ପଡ଼୍ବ କି ସାର୍ ଫାର୍ଷ୍ଟ୍ ଆଡ଼୍ଭାନ୍ସ ନେବେ କି

ହଉ ସାର୍ ହଉ

ହଉ ସାର୍ ହଉ ହଁ ହଁ ହଉ ସାର୍ ଆଉ ଦିଆନିଆ ଦିଆନିଆ ଚାଲିଲେ ତ ଭଲ ସାର୍ ନହେଲେ ହଉ ସାର୍ ହଉ ହଉ ସାର୍ ନମସ୍କାର